ଗେମ୍ ଖେଳିବା ଦ୍ୱାର ଲୋକମାନଙ୍କର ବହୁତ କିଛି ଉପକୃତ ହେଇଥାଏ ଯେମିତି ଶରୀରର ହୃଷ୍ଟପୁଷ୍ଟ ହେବା ସଙ୍ଗେସଙ୍ଗେ ମାନସିକ ଦୁଶ୍ଚିନ୍ତା ଦୂର ହେଇଥାଏ ଏବଂ ଲୋକମାନଙ୍କର ରକ୍ତ ସଞ୍ଚାଳନ ଠିକ୍ ଦୂରହୁଏ ବିଭିନ୍ନ ପ୍ରକାର ଖେଳରେ ମଣିଷର ଶରୀର ସୁଦୃଢ଼ ହେଇଥାଏ ଏବଂ ଲୋକମାନେ ଯେଉଁ ଦେଖନ୍ତି ଆସିକି ଖେଳ ତାଙ୍କର ବି ସେଠି ମନୋରଞ୍ଜନ କରିକି ଲୋକମାନଙ୍କର ଉତ୍ସାହ ବଢ଼ିଚାଲେ ଏବଂ ଗ୍ରାମରେ ଯେଉଁ ଖେଳ ଚାଲିଛି ବିଶେଷ କରି ଫୁଟବଲ୍ ଭଲିବଲ୍ ଏବଂ କବାଡ଼ି ଇତ୍ୟାଦି ଇତ୍ୟାଦି ଯେଉଁ ଖେଳ ରହିଛି ଏଥିରେ ଖେଳ ଦ୍ଵାରା ବିଭିନ୍ନ ପ୍ରକାର ଲୋକମାନଙ୍କ ସହିତ ବନ୍ଧୁତା ସୃଷ୍ଟି ହୁଏ ଏବଂ ବିଶେଷ କରି ଲୋକମାନଙ୍କର ଶତ୍ରୁତା ଥିଲେ ବି ଖେଳ ମାଧ୍ୟମରେ ସେ ଶତ୍ରୁତାକୁ ଦୂର କରିହୁଏ ଏବଂ ନିଜ ନିଜ ଭାତୃଭାବ ବଢ଼େ ଏବଂ ଲୋକମାନେ ମଧ୍ୟ ସାମାଜିକ ସମ୍ପର୍କତା ଯେଉଁ ରହିଛି ମଣିଷ ସହିତ ସେଇଟା ସୁଦୃଢ଼ ହୁଏ ଏବଂ ଲୋକମାନେ ଖେଳପ୍ରତି ବିଶେଷ ଆଗ୍ରହ ହେଇକି ପିଲାମାନଙ୍କୁ ମଧ୍ୟ ଖେଳ ଶିଖାଇବାରେ ସାହାଯ୍ୟ କରିଥାନ୍ତି ଆଉ